ହଁ ମୁଁ ଜଣେ ମୁଁ ଗୋଟିଏ ସ୍ଥାନୀୟ ଜାଗାରେ ବୁଲିବାକୁ ଯାଇଥିଲି ସେଠାରେ ମୁଁ ମୋର ଜଣେ ସ୍ଥାନୀୟ ବନ୍ଧୁ ରହିଛନ୍ତି ଏବଂ ସେଠାରେ ମୁଁ ପଚାରିକି ବୁଝିଥିଲି ମୋ ସ୍ଥାନୀୟ ବନ୍ଧୁକୁ ଯେ ଓଲା କିମ୍ବା ରାପିଡ଼ୋ ବୁକ୍ କଲେ କେମିତି ସୁବିଧା ମିଳିପାରେ ଏବଂ ସେଠାକାର ଡ୍ରାଇଭର ଏବଂ ସେଠାକାର ମାଲିକ କେମିତି ବ୍ୟବହାର କରିଥାନ୍ତି କେଉଁ ଭଳି ଭାବରେ ରେଣ୍ଟରେ ଦେଇଥାନ୍ତି କେମିତି ଗାଡ଼ି ଦେଇଥାନ୍ତି କେମିତି ବ୍ୟବହାର କରିଥାନ୍ତି ଏସବୁ ବିଷୟରେ ମୁଁ ମୋ ସାଙ୍ଗ ଦ୍ୱାରା ହିଁ ବୁଝିଥିଲି ଏବଂ ମୁଁ ବୁକ୍ ମଧ୍ୟ କରିଥିଲି ଯେ ଓଲା ବୁକ୍ କରିବା ଦ୍ୱାରା ମୋତେ ଏତିକି ଫାଇଦା ହେଲା କି ଯେ ମୋ ପାଖରେ ହିଁ ସେ ଗାଡ଼ିଟା ପହଞ୍ଚିକି ମୋ ପାଖରୁ ମୋତେ ପିକଅପ୍ କରିକି ନେଇଗଲା ଏବଂ ସେ ଡ୍ରାଇଭର ମୋତେ ବହୁତ ଭଲ ଭାବରେ ଥିଲା ବହୁତ ଭଲ ବ୍ୟବହାର କରୁଥିଲା ଯେହେତୁ ଏସବୁ ଜାଣିବା ବିଷୟ ହଉଛି ମୋ ସାଙ୍ଗ ଦ୍ୱାରା ହିଁ ମୋ ସେଇ ଅଞ୍ଚଳର ସାଙ୍ଗ ଦ୍ୱାରା ହିଁ ମୁଁ ଜାଣିପାରିଲି କି ସେ ଓଲା ବୁକ୍ କରିଥିବା ଡ୍ରାଇଭର କେମିତି ବ୍ୟବହାର କରିଥାନ୍ତି ଜଣେ କଷ୍ଟମରକୁ ସେଇ ବିଷୟରେ ମୁଁ ମୋ ସାଙ୍ଗଠୁ ଭଲ ଭାବରେ ବୁଝିକି ସେ ଓଲାଟା ବୁକ୍ କରିଥିଲି ଏବଂ ସେ କ୍ୟାବ ବା ସେ ରେଟିଙ୍ଗରେ ପଚାରିକି ହିଁ ମୁଁ ମୋ ସା ପାଖକୁ କଲ୍ କରିକି ହିଁ ସେସବୁ ବୁକ୍ କରିକି ମୁଁ ଯାଇଥିଲି କାରଣ ନ ପଚାରିବା ଯୋଗୁରୁ ଯଦି ଆମେ କୌଣସି ସ୍ଥାନରେ ଯିବା ଆମେ ଅନ୍ୟ ଗାଡ଼ି କିମ୍ବା କଣ ଡାକିବା ତା ବିଷୟରେ ଆମେ ଯାଣିନଥିବା ଯଦି ଜାଣିନଥିବା ଯେଉଁ କୌଣସି ଅସୁବିଧା ମଧ୍ୟ ହେଇପାରେ ସେଥିପାଇଁ ସେଇ ସ୍ଥାନୀୟ ଅଞ୍ଚଳ ଯେଉଁ ଜାଗା ଆପଣମାନେ ବୁଲିବାକୁ ଯାଉଥାନ୍ତି ସେ ଜାଗାରେ ସ୍ଥାନୀୟ ମନ୍ଦିର ଥିଲେ କିମ୍ବା ସହଯୋଗୀ ବା କିଛି ବି ଆପଣଙ୍କର ସାଙ୍ଗସାଥି କୌଣସି ବନ୍ଧୁବାନ୍ଧବ ଥିଲେ ତାକୁ ପଚାରିକି ବୁଝିବା ଉଚିତ ଏହା ମୁଁ କଲି ମୋ ଦ୍ୱାରା ଘଟିବା ଦ୍ୱାରା ମୁଁ ଗୋଟେ ଯାହା ବୁଲିବା ଯାଇଥିଲି ସେଇ ସ୍ଥାନୀୟ ବନ୍ଧୁ ଦ୍ୱାରା ହିଁ ମୁଁ କିଛି ବିଷୟ ଜାଣିବା ପାଇଲି କି ସେ ଓଲା ବୁକ୍ କରିବା ଦ୍ୱାରା ସେ ଡ୍ରାଇଭର ଭଲ ସେ ଡ୍ରାଇଭର ଭଲ ସେ ମାଲିକ ଭଲ ସେ ଗାଡ଼ି ବୁକ କଲେ ଭଲ ଥିବ ଏମିତି ମୋତେ ସଜେସନ ଦେବା ଦ୍ୱାରା ହିଁ କିଛିଟା ବିଶେଷ ଦ୍ୱାରା ହିଁ ମୁଁ ବୁକ୍ କରିକି ମୁଁ ମଧ୍ୟ ସେ ସ୍ଥାନରେ ବୁଲିକି ଆସିଲି